ମୁଖ୍ୟତଃ ସନ୍ତରଣ କରିବା ବେଲେ ଆମକୁ ଅନେକ ପ୍ରକାର ଡର ଲାଗିଥାଏ ଆମେ ଗାଁ ଗଣ୍ଡାରେ ରହୁଥିବାରୁ ଆମ ପାଖରେ ନଦୀ ଥିବାରୁ ଆମେ ସନ୍ତରଣରେ ପ୍ରତ୍ୟେକ ଦିନ ନିଜ ନିଜ ଭିତରେ ପ୍ରତିଯୋଗିତା କରିଥାଉଁ ଆମ ନଦୀରେ ବନ୍ୟା ସମୟରେ ଆମେ ସନ୍ତରଣ କରିଥାଉଁ ଏପଟରୁ ସେପଟକୁ ଯା ଆସ କରିଥାଉଁ ତେଣୁକରି ଆମେ ସନ୍ତରଣରେ ଆମର ଅଭ୍ୟାସ ଥିବା ଯୋଗୁଁ ଆମକୁ ସନ୍ତରଣ କରିବାରେ ଡର ଲାଗିନଥାଏ ଆଉ ଆମେ ସନ୍ତରଣରେ ଭାଗ ନେଲେ ଆମେ ଭଲ ପ୍ରଦର୍ଶନ କରିବୁ ଆମର ବନ୍ୟା ସମୟରେ ଆମ ପିଲାମାନଙ୍କ

ସନ୍ତରଣ କରିବାରେ ଅଭ୍ୟାସ ଥିବା ଯୋଗୁଁ ଆମେ ସନ୍ତରଣ ରେ ଅଂଶଗ୍ରହଣ କରି ଭଲ ହେବା ବୋଲି ଆଶା କରୁଛୁଁ